ହ୍ୟାଲୋ ହଁ ଦିଦି କ'ଣ ନେବେ ଆଳୁ ଦର ଚାଳିଶି ଟଙ୍କା ଅଛି ଦିଦି ହଁ ଏବେ ତ ଆଳୁ ଟିକେ କମିଯାଇଛି ତ ସେଥିପାଇଁ ଟିକେ ରେଟ୍ ହେଇଯାଇଛି ହ୍ୟାଲୋ ନାହିଁ ଦିଦି ରେଟ୍ ତ ହୋଇଯାଇଛି ଆହୁରୀ ବେଙ୍ଗାଲୁରୁରେ ରେଟ୍ ନଥିବ କିନ୍ତୁ ଓଡ଼ିଶାରେ ତ ପୁରା ରେଟ୍ ଅଛି ଦିଦି ଆମେ କ'ଣ କରିବୁ କୁହ କେତେ ଆହୁରି କମାଇବି ଦିଦି ପଇଁଚାଳିଶି ଲେଖାଏଁ ନେଉଛନ୍ତି ମୁଁ ଆହୁରି ଚାଳିଶି ଟଙ୍କାକୁ ଦେଉଛି ବାହାର ଦୋକାନରେ ଯଦି କିଣିବେ ପଇଁଚାଳିଶି ଟଙ୍କା ପଚାଶ ଟଙ୍କା ଏମିତି ନେଉଛନ୍ତି ଆମର ହୋଲସେଲ୍ ଦୋକାନ ବୋଲି କିନା ଟିକେ ପାଞ୍ଚ ଟଙ୍କା ଡିସ୍କାଉଣ୍ଟ୍ ଅଛି ହ୍ୟାଲୋ ପୁରା ଶସ୍ତାରେ ଅଛି ଦିଦି ଆମର ଦୋକାନ ପୁରା ଶସ୍ତାରେ ଅଛି ବାକି ବାକି ଦୋକାନରେ ଯିବ ବୋଲି ନାହିଁକି ଚାଳିଶି ପଇଁଚାଳିଶି ଟଙ୍କା ଲେଖାଏଁ ନେବେ ପଚାଶ ଟଙ୍କା ଲେଖାଏଁ ନେବେ ଏଠି ନାହିଁକି କଷ୍ଟମର୍ ମାନେ ଆସିବେ ବୋଲି କିନା ଚାଳିଶି ଟଙ୍କାରେ ଦେଇ ଦଉଛୁ କାହିଁକିନା ଏଇଟା ସବୁ ଦିନର ବେପାର ନାହିଁକି କୋଡ଼ିଏ ଟଙ୍କା କେଉଁଠି ମିଳୁଛି ସେ ବେଙ୍ଗାଲୁରୁ ଆଡ଼େ ବି ମିଳିବ ନାହିଁ ମିଳୁଛି ନାହିଁ ଆମର ଓଡ଼ିଶାରେ ଯେତିକି ରେଟ୍ ଅଛି ସେତିକି ହିସାବରେ ତ କହୁଛି ଆହୁରୀ ତମେ ଏ ଦୋକାନ ଛାଡ଼ି ଅନ୍ୟ ଦୋକାନ ତ ଗଲେବି ଏହାରଠୁ ରେଟ୍ ଅଧିକା ଶୁଣିବ ସିନା କମ୍ ଶୁଣିବ ନାହିଁ କମ୍ରେ ନେଇପାରିବ ନାହିଁ ହ୍ୟାଲୋ ଦିଦି ତମେ ଭାବୁଛ ଏତେ ରେଟ୍ କ'ଣ ପାଇଁ ବୋଲି କିନା ବେଙ୍ଗଲୁରରେ ରହୁଛ ସେଇଠି ଅଧିକା ରେଟ୍ରେ ଖାଉଥିଲ କିନ୍ତୁ ଦେଖନ୍ତୁ ଦିଦି ବେଙ୍ଗଲୁରରେ ନାହିଁକି ସବୁକିଛି ରେଟ୍

କେତେ ଆହୁରି କମ୍ କରିବି ଦିଦି ଯଦି ଆପଣ ପାଞ୍ଚ କିଲୋଠୁ ଅଧିକା ନେବେ ତା'ହେଲେ ପାଞ୍ଚ ଟଙ୍କା ଡିସକାଉଣ୍ଟ୍ କରିଦେଇଥାନ୍ତି କିଲୋ ଦୁଇ କିଲୋ ଯଦି ନେବ ବୋଲେ ଆମେ ଡିସକାଉଣ୍ଟ୍ କରିପାରିବୁ ନାହିଁ ଦିଦି ଏକା ସାଙ୍ଗରେ ପାଞ୍ଚ କିଲୋ ଦଶ କିଲୋ ଏମିତି ନେବେ ପାଞ୍ଚଟଙ୍କା ଡିସକାଉଣ୍ଟ୍ କରିକିନା ଆପଣଙ୍କୁ ଦେବି ହଁ ଆମର ବି ଖରା ତରାରେ ଆସିକି ନବ ଷ୍ଟଲ୍ରେ କେଉଁଠି ଦିଦି କୋଡ଼ିଏ ଟଙ୍କା ଅଛି ପଇଁଚାଳିଶି ଟଙ୍କା ଅଛି ଆମର ନାଇଁକି ହୋଲସେଲ୍ ଦୋକାନ ଦେଇଦବା ବୋଲି କିନା ଏକା ସବୁବେଳେ ଆମ ପାଖେରେ ମାଲ୍ ଥାଉଛିତ ସେଥିପାଇଁ ଦେଇ ଦଉଛୁ ଚାଳିଶି ଟଙ୍କାରେ